ହାଲୋ କ୍ୟାବ୍ କ୍ୟାବ୍ ଅଫିସ କ୍ୟାବ ଯେନ୍ ଉବର କ୍ୟାବ୍ ଅଫିସ ଅ ମୋତେ କ୍ୟାବ୍ଟେ ବୁକ୍ କର୍ବାରଛେ ଆଜିକା ହଉଚେ ସତେଇଶ ଛତେଇଶ ତିନ ଦୁଇହଜାର ଚବିଶ ଆଉ ମତେ କାଲି ଲାଗି ଦରକାର କ୍ୟାବ୍ ଆଉ ମତେ ଅଫିସ ଟିକେ ଯିବାର ଅଛେ ବହୁତ ଅର୍ଜନ ଅଛେ ଆଉ ଅଠେଇଶ ତାରିିକ ତିନି ଦୁଇହଜାର ଚବିଶର ମତେ ତାର ମାନେ କ୍ୟାବ୍ ଦରକାର ଅଛି ସକାଳ ଟାଇମ୍ରେ ଆଉ ତୁମର କ୍ୟାବ୍ କେନ୍ତା କାଣା ଅଛେ କେନ୍ତିକି ବୁକ୍ କର କର୍ବାର୍ ପଡ଼ସିେ ସାଇଟ୍ କେଜିରୁ ବୁକ୍ କରବାର୍ ପଡ଼ସି ତୁମର୍ କି ଫୋନ୍ କଲ୍ରେ ାରେ ଯଦି ବୁକ୍ କରମି ବଲେ ବୁକ୍ କରିପାରମି କେେ ସେ ଯ ମତେ ଜାବାର୍ ବି ଅଛେ ଆଉ ମତେ ତି କର୍ବାର ବି ବୁକ ଅଛେ ଆଉ ମତେ ଯିବାର୍ ଅଛେ ବଲାଙ୍ଗୀରକେ ଯିବାର ଅଛେ ତ ସେଇ ହିସାବରେ କେତେ ଟଙ୍କା ପଢଡ଼ୁଚେ କାଣା ପଢଡ଼ୁଚେ ସବୁ ଜିନିଷ୍ ବି ଜାନବାର୍ ଅଛେ ମତେ ଆଉ ଯଦି ମୁଇଁ ସାଇଟ୍କେ ଯଗ ଯଦି କରମି କି ଏପ୍ସ ଅଛେ କା ଆପଣ କରୁ ସେ ଆପ୍ସକେ ଯେଇକରୁ ମୁଇଁ ଯଦି କରମି ବୋଲେ ମତେ କିଛି ଡିସକାଉଣ୍ଟ ମଳିବ ଆଜ୍ଞା କି ବେଶୀ କି ସେ କିଲୋମିଟର ହିସାବରେ ତମେ ପଇସା ନଉଛ କି କାଣା କରୁୁଛ ସେ ସବୁ ଜିନିଷ ଆଣବାର ବି ଅଛେ ତୁମର ଗାଡ଼ି କେନ୍ଟା ରହୁଚ କେନ୍ ଗାଡ଼ି ରହୁଚେ ମାନେ କି କେନ୍ସି କାର୍ ରହୁଚେ କି ଅଟୋ ଟ୍ୟାକ୍ସି ଟାଇପରୁ କେନନ୍ସି ଜିନିଷ ରହୁଚ କ ତୁମର ଉବରରେ ତୁମେ ଏପ୍ ୟୁଜ୍ କରୁଚ କି ସିଜନ ପଇସା କେନ୍ତା ଆଡ଼ଭାନ୍ସ ଦେବାର୍ ପଡ଼ସି ତୁମର ସେନ୍ କ୍ୟାବ୍ କିଏ କି କ୍ୟାବବା ଲାଗି ଆଗରୁ ଆଡ଼ଭାନ୍ସ ଦେବାର୍ ପଡ଼ସି କି ନାଇଁ ସେ ଯଦି ଆସି କରିବ ସେ ଯ ଲୋକେସନରେ ସେମାନେ ଛାଡ଼ି ଦେବେ ବଲେ ସେନୁ ସେନକେ ପହଞ୍ଚିଲା ପରେ ସେମାନେ ସେନୁ ପଇସା ଦେବାର୍ ପଡ଼ୁଚେ କି ଆଗରୁ ସେ ପଇସା ସବୁ ପେମେଣ୍ଟା ନଉଚ ମତେ ଜାବାର୍ ଅଛେ କି ତମାନେେ କେନକନ ଲୋକେସନରେ ତୁମର ସବୁ ଜିନି ଅଛେ ମୁଇଁହାଦି ବାହହାର ଯଦି ଟ୍ରାଭେଲିଂ କଲି ବେଲେ ସେନୁ ବି ମତେ ଯଦି ଦରକାର ଲାଗବା ତ ମୁଇଁ ରେଗୁଲାର ଲାଗି ବି ୟୁଜ କରିପାରମି ମୁଇଁ ଡେଲି ଯଦି ଅଫିସ ମତେ ଯଦି ଅଫିସ ଯିବାରିଲି ଡେଲି ସୁବିଧା ବି ହେବ ବଲେ ଡେଲି ମୁଇଁ ସେ କ୍ୟାବଟା ବୁକ୍ କରିମି ଯଦି ମତେ ପସନ୍ଦ ଲାଗବ ବଲେ ତ ମୁଇଁ ସବୁଦିନ ବି ଯିମି ତ ମୋତେ ବୁକ୍ କରବାର୍ ଅଛେ ତ ସେ ଡେଟ୍ରେ ଆଉ ହେଇପାର୍ବାଜ୍ଞା ଜଲ୍ଦି ଯଦି ତୁମର ଭିଡ଼ ଅଛେ ବୋଲେ ଆଗ ରୁମ୍ ବତ ଯେ ମୁଇଁ ସେ ଆଗ ଅଲଗା କି ସୁବିଧା କିଛି କର୍ମି କି ସେ ସବୁ ଜିନିଷ୍ କର୍ବାର ଅଛେ

କ୍ୟାବଟା ତ ମାନ କେନ୍ତା ହିସାବରେ ବୁକ୍ ହଉଚି ଫୋନ କଲ୍ରେ ବୁକ୍ ହଉଚି କିଏ ଯଦି ଇହାତି ବୁକ୍ କରିମି ବୋଇଲେ ସାଙ୍ଗେ ସାଙ୍ଗେ ବୁକ୍ ହେବାଜ୍ଞଁ ହାଦି ବି ମତେ ଯିବାର ଅେ ଯଦି ମୁଇଁ ସାଙ୍ଗେ ସାଙ୍ଗେ ବୁକ୍ କରିବମି ବୋଇଲେ ସାଙ୍ଗେ ସାଙ୍ଗେ ପହଞ୍ଚି ପାର୍ବ ଆ୍ଞ ସେ ଲୋକେସନ୍କେ କିସବୁ ଲୋକେସନ୍ ନା ଦେବାର୍ କିସବୁ ଲୋକେସନ ମାନେ ଦଉଚ ସେ ସବୁ ବି ଜାିବାର ଅଛେ ମତେ ତମେ କ୍ୟାବଟା କେନ୍ କେନ କେନାଡ଼େ ଅଫିସ ରହୁଛେ ମିନ୍ସ ମୁଇଁ ଯଦି ଯୋଉ ତମ କେନ୍କେ ଆଉ ଯଦି ମତେ ଧର କେନ୍ସି ପ୍ରୋବ୍ଲେମ୍ ହେଲା ତୁମର ଅଫିସ କିେ ଯେଗରୁ ମୁଁ କମ୍ପ୍ଲେନ୍ ଦେଇପାରମି କେ ତୁମର ଅଫିସ ଅଛେ କେ ହେନ୍ତା କି ଯେ ତୁମେ ଅନଲାଇନ୍ କର କରି ସବୁ ଜିନିଷ୍ କରୁଚ ଆଉ ସବୁ ଗାଡ଼ିିକେ ପ୍ରୋଭାଇଡ଼ କରୁଚ